ହ୍ୟାଲୋ ହଁ ଆଜ୍ଞା ଆଜ୍ଞା କା'ଣା ଦର୍କାର୍ ଥିଲା କି ମ୍ୟାଡ଼ାମ୍ ମିଠା ଦର୍କାର୍ ଥିଲା ଇନେ ସବୁ ପ୍ରକାର୍ ମିଠା ଅଛେ ଆପଣ୍କୁ କା'ଣା କା'ଣା ମିଠା ଦର୍କାର୍ କୋହୁନ୍ ସବୁ ଅଛେ ଯେ ଗଜା ଗୋଲାପ୍ଜାମ୍ ଛେନାପୋଡ଼୍ କ୍ଷୀର୍ ମୋହନ୍ ଆପଣ୍ଙ୍କୁ କା'ଣା ଦର୍କାର୍ କହୁନ୍ ଆମେ ସେ ହିସାବ୍ରେ

ହଁ ହଁ ଆଜ୍ଞା କହୁନ୍ ଆଜ୍ଞା ହଁ ହଁ ଠିକ୍ ଅଛେ ରସ୍ଗୁଲା ଗୁଟେକେ ପନ୍ଦ୍ର ପନ୍ଦ୍ର ଟଙ୍କା ପଡ଼ୁଛେ କିଲୋ ହିସାବ୍ରେ ତିନିଶହ ପଡ଼ୁଛେ ରସ୍ଗୁଲା ଆଜ୍ଞା ଛେନାପୋଡ଼ କେଜି ଏଇ ଚାରିଶହ ଗୁଲାପ୍ଜାମୁନ୍ ନେବେ ନି ଗୁଲାପ୍ଜାମୁନ୍ ଅଛେ ଛେନାପୋଡ଼୍ ଅଛେ ଯୋଉ କ୍ଷୀର୍ମୋହନ୍ ଅଛେ ଆଉ ଯୋଉ ସେଟା ଯୋଉ କ'ଣ ରସଗୋଲା ହଁ ଯୋଉ ମିଠା ମିଠେଇ ବି ଅଛେ ଆପଣ କୋଉଟା କ'ଣ ନେବେ କେତେ କ'ଣ ନେବେ କୁହନ୍ତୁ ସେଇ ହିସାବ ଆଜ୍ଞା ମିଠେଇ ହଉ ହଉ

ମିଠେଇ ଦୁଇ ପୋଡ଼ା ହଉ ହଉ କେଜି ଶହେ ଅଶି ହଉ ଆପଣ କେମିତି କେତେ କ'ଣ ନେବେ କୁହନ୍ତୁ ସେଇ ହିସାବରେ ପୁଣି ଇଏ କରିବା ନି ଆପଣ କେତେ କେତେ କେଜି ନେବେ କେନ୍ତା କେତେ ଲୋକ୍କେ କେତେ ଲୋକ୍ କି

ମିଠେଇ ପ୍ୟାକ୍ ଓ ଗୁଟେ ମିଠେଇକେ ଦଶ୍ ଟଙ୍କା ଗୁଟେ ମିଠେଇକେ ଦଶ୍ ଟଙ୍କା ପଡ଼ୁଛେ ଆପଣ୍ କେତେ ନେବେ କି ମିଠେଇ ଏଦେ ଛେନାପୋଡ଼ କ୍ଷୀର୍ମୋହନ୍ ଗୁଲାପ୍ଜାମ୍ ଆଉ ସେ ସବୁ କେତେ କେତେ ଆପଣ କେତେ ଲୋକଙ୍କର ଆୟୋଜନ କରିଛନ୍ତି ତିନିଶହ ହଉ ଠିକ୍ ଅଛି ସେଇ ହିସାବରେ ନେବେନା

ସବୁ ମିଶିକି ହେଇଯିବ କୋଡ଼ିଏ ତିରିଶ୍ ହଜାର୍

ଛେନା ଛେନା ଗଜା ଦୁଇ କେଜି ଛେନାପୋଡ଼ ତିନି କେଜି ହଉ କୁହନ୍ତୁ ମୁଁ ଗୋଟେ ଲିଷ୍ଟ୍ କରୁଛି

ଛେନା ଗଜା ଦୁଇ କେଜି ଛେନାପୋଡ଼ ଆଜ୍ଞା ଆଉ ଯୋଉ ମିଠେଇ ଯୋଉ ନୁହେଁ ୟେଲୋ କଲର୍ର ମିଠେଇ ସେଟା ନେବେନି କି ବୁନ୍ଦି ମିଠେଇ

ହଁ ଜିଲାପି ଜିଲାପି ଅଛି ଜିଲାପି ଅଛି ଆଜ୍ଞା ଜିଲାପି ଶହେଟା ଦୁଇ ଶହଟା ହଉ ହଉ ଜିଲାପି ଦୁଇ ଶହଟା ଆଉ ଆଉ କ'ଣ ନେବେ ହଁ ହଁ ଲେଖିଛି ପଚିଶ୍ ତାରିଖ ହଉ କେ କେତେ ଟାଇମ୍ରେ ଆସିବେ ହଁ ଟା ଟାଇମ୍ଟା କୁହନ୍ତୁ ଟୋଟାଲ୍ ଟୋଟାଲ୍ ହେଲା କୋଡ଼ିଏ ହଜାର୍ ହଁ ହଜାରେ ଦୁଇ ହଜାରେ ହଉ ଅଠର ହଜର୍ ଦେବେ ଆଉ ନା ଅଠର ପାଁଶହ ସତ୍ର ହଜାର୍ ପାଁଶହ କରନ୍ତୁ ହଁ ସତ୍ର ହଜାର୍ ପାଁଶହ କରନ୍ତୁ ହଉ ହଁ ସତ୍ର ହଜାର୍ କରନ୍ତୁ ହଉ ଆସନ୍ତୁ ହେଲା ହଁ ଅଛି ଅଛି ହଉ ହଉ ଠିକ୍ ଅଛି ଆସ ଆପଣ ଆଡଭାନ୍ସ୍ ଦେଇଦେବେ ଦିନେ ଆଗରୁ ତା'ପରେ ଆମେ ସେ ସବୁ ହିସାବରେ ପ୍ରସ୍ତୁତ୍ କରି ଦେଇଥିବୁ ଆପଣ ଆସିକି ନେଇଯିବେ ହେଲା ହଉ ହଉ ଠିକ୍ ଅଛି ହଁ ହଁ ହଁ ହଉ ଠିକ୍ ଅଛି